ଦୌଡ଼ିବା ଦ୍ଵାରା ମୁଁ ମାନସିକ ଏବଂ ଶାରୀରିକ ସୁସ୍ଥତା ଅନୁଭବ କରେ ଏହାଦ୍ଵାରା କାମ କରିବା ପାଇଁ ଆଗ୍ରହ ସୃଷ୍ଟି ହୁଏ ଦୌଡ଼ିବା ପରେ ମୋର ଛାତି ଭିତର ଧଡ଼ ଧଡ଼ ହୁଏ କିନ୍ତୁ ଏହା ଏକ ବ୍ୟାୟାମ ଏବଂ ଓଜନ କମାଇବାର କାର୍ଯ୍ୟ କରେ ଯାହା ଦ୍ଵାରାକି ମୋ ଦେହ ଫୁର୍ତ୍ତୀ ଲାଗେ ଏବଂ ମୋତେ ଅଳସୁଆ ଲାଗେ ନାହିଁ ତଥା ଯେକୌଣସି କାର୍ଯ୍ୟ ଯେତେ କଠିନ ହେଉ ପଛେ ମୋତେ କରିବାକୁ ଇଚ୍ଛା ହୁଏ ସକାଳୁ ଦୌଡ଼ିବା ସମୟରେ ଆମକୁ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଜ୍ୟ ଦେଖିବାର ସୁଯୋଗ ମିଳେ ଏବଂ ଦିନ ଯାକ ଦିନସାରା ଆମେ ଆମକୁ ଅଳସୁଆମୀରୁ ମୁକ୍ତି ମିଳେ ଏବଂ ମଣିଷକୁ ଫୁର୍ତ୍ତୀ ଲାଗେ